ମୁଇଁ ବରଗଡ଼ ଗଲି ଆଉ ଫାଷ୍ଟ ଲୁକନୁ ଗୋଟେ ସାର୍ଟ ଗୋଟେ ମୋତେ ବହୁତ ଭଲ ଲାଗଲା ହ୍ଵାଇଟ୍ ସାର୍ଟ ଗୋଟେ ଆଉ ଆଉଟଫିଟ୍ ଲୁକରୁ ବି ବହୁତ ଭଲ ଦେଖସି ସେ ସାର୍ଟ ମୁଇଁ ଘିନିକରି ଆଣିଲି ଘରକେ ମୋତେ ଠିକ୍ ଫିଟିଙ୍ଗ ବି ହେଲା ବହୁତ ଭଲ୍ ଥିଲା ତାର ରଙ୍ଗ ବି ନାଇଁ ଛାଡ଼ଲା ମୁଇଁ କେତେ ଦିନ ତାକୁ ୟୁଜ୍ ବି କଲି ଭଲ୍ ଥିଲା ଆଉ ହ୍ଵାଇଟ କଲର୍ ମତେ ଭଲ ଲାଗ୍ସି ଆର୍ ମୁଇଁ ହ୍ୱାଇଟ୍ କଲର୍ ହିଁ ଶାଢ଼ୀ ଆଣିଲି ସେ ସାର୍ଟ ମୁଇଁ ସବୁ ନେଇକି ପିନ୍ଧିକରି ଯିଏସି କ୍ଵାଲିଟି ବି ଠିକ୍ ଥିଲା ମ୍ୟାକ୍ସିମମ୍ ଦୁଇ ବରସ୍ ମୁଇଁ ୟୁଜ୍ କଲି ସେଟା ସାର୍ଟର କ୍ୱାଲିଟି ବି ଠିକ୍ ଥିଲା ଆଉ ପଇସା ବି ଟିକେ କମ୍ ବି ଥିଲା ଯେନ୍ଟାକି ମୋତେ ବହୁତ ଫାଇଦା ଦେଲା ଆଉ ହେନ୍ତା ସାର୍ଟ ବି ଆଉ ବି ମିଲ୍ଲେ ଆନ୍ମି ମୁଇଁ ଆଉ ହେନ୍ତା ସବୁ ଠୁକାମି ଯେ ଗଲେ ଭଲ୍ ଶାଢ଼ୀ ଆନ୍ସି ମୁଇଁ